ପଶୁ ମାନଙ୍କ ପାଇଁ ଆମର ଏଠାରେ ଡାକ୍ତରଖାନା ଅଛି ପଶୁ ଡାକ୍ତର ଭି ଅଛନ୍ତି ଯେଉଁ ପଶୁ ଡାକ୍ତର ମାନେ ପ୍ରାଣୀମାନଙ୍କ ଚିକିତ୍ସା ସବୁ କରିଥାନ୍ତି ଏ ପ୍ରାଣୀ ମାନଙ୍କ ଚିକିତ୍ସା ପାଇଁ ବହୁତ ପଇସା ଖର୍ଚ୍ଚ ହୋଇଥାଏ ସେମାନେ ଇଞ୍ଜେକସନ ଏବଂ ଔଷଧ ମାଧ୍ୟମରେ ତା ସହିତ ଦେଶୀ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି ଆଉ ମୋର ଏମିତି ନିଜେ ମୁଁ ରଖିଛି ଗାଈ ଯେଉଁ ଗାଈର ଦେହ ଖରାପ ହେବାରୁ ତାକୁ ନେଇକି ଯାଇଥିଲି ପଶୁ ଡାକ୍ତରଖାନା ଗୋଟିଏ ଥର ଗଲା ମାନେ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ଯାଇଥାଏ ମେଡ଼ିସିନ୍ ବାବଦରେ